ଆଜ୍ଞା ହ୍ୟାଲୋ ହଁ ଆଜ୍ଞା ଆଜ୍ଞା ଆପଣ କିଏ କହୁଥିଲେ ଆଜ୍ଞା ହଁ ଆମର ତ ଆମେ ୟା ଦଶଟାରୁ ପାଞ୍ଚଟା ଯାଏଁକେ ଦେଖା ହେଉଛି ବୁଝିପାରୁଛନ୍ତି ଆପଣ ମେଡ଼ିକାଲ୍କୁ ଆସିଥିଲେ ନା କ'ଣ କରୁଥିଲେ ମେଡ଼ିସିନ୍ ଖାଉଛନ୍ତି କ'ଣ କେଉଁ ଡକ୍ଟର୍ ଦେଖାଇଥିଲେ କେଉଁ କେଉଁ ଡକ୍ଟର୍କୁ ଦେଖାଇକି ମେଡ଼ିସିନ୍ ଖାଉଛନ୍ତି କି ଆଜ୍ଞା ଆଜ୍ଞା

ନା ନା ଆମର ଚ୍ୟାମ୍ବର୍ ଅଛି ଆପଣ ମେଡ଼ିକାଲ୍କୁ ଆସନ୍ତୁ ମେଡ଼ିକାଲ୍ ତ ଦଶଟାରୁ ପାଞ୍ଚଟା ଆପଣ ଦଶଟାରୁ ଚାରିଟା ମେଡ଼ିକାଲ୍ ଖୋଲା ରହୁଛି ବୁଝିଲେ ହଁ ଆପଣ ଅସୁବିଧା କ'ଣ ହୋଇଛି ଆପଣଙ୍କର ଆଜ୍ଞା କେତେ କେତେ ଦିନ ହେଲାଣି ହଁ ହଁ କେତେ ଦିନ ହେଲାଣି ଆପଣଙ୍କୁ ରୋଗ ହୋଇଛି କ'ଣ ଅସୁବିଧା କ'ଣ ହେଉଛି ଆଜ୍ଞା ଆଜ୍ଞା ଓହୋ ଆଚ୍ଛା ଆଚ୍ଛା ଆପଣଙ୍କ ବୟସ କେତେ ହେବ ହଁ ଆପଣଙ୍କର ବୟସ କେତେ ହେବ ଆପଣଙ୍କର ଓ ହୋ ହୋ ହୋ ଆଉ ଆପଣ ଆସନ୍ତୁ ଟେଷ୍ଟ୍ ଫେଷ୍ଟ୍ କରିବା ବୁଝିଲେ ଆଜ୍ଞା କିଛି ଖର୍ଚ୍ଚ ନାହିଁ ବୁଝନ୍ତୁ ଏବେ ଗଭର୍ଣ୍ଣମେଣ୍ଟ୍ କରିଦେଲାଣି ଆପଣ ସବୁ କିଛି କାର୍ଡ଼୍ ଦ୍ୱାରା ଫ୍ରିରେ ପାଇବେ ବୁଝିଲେ ହଁ ଆପଣଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼୍ ଅଛି ହଁ ସେ କାର୍ଡ଼୍ ସାହାଯ୍ୟରେ ସରକାରଙ୍କର ଏବେ ପୁରା ସୁବିଧା ଆପଣ ଆସିବେ ଆମର ସବୁ କିଛି ସୁବିଧା ଆପଣ ମେଡ଼ିକାଲ୍ ଆସନ୍ତୁ ଆପଣ ତ ବହୁତ ଦିନ ହେବ ସେଇଟା ଆପଣ ବ୍ୟସ୍ତ ହୁଅନ୍ତୁନି ବୁଝିଲେ ଆପଣ ଆସନ୍ତୁ ଆପଣଙ୍କୁ ସବୁ କିଛି ସୁବିଧା ଦିଆଯିବ ଯାହା କିଛି ଆପଣଙ୍କର ଅସୁବିଧା ଜଣାଇବେ ଆପଣଙ୍କର ଯାହା ବି କିଛି ଅସୁବିଧା ସୁବିଧା ଆମର ଏଇଠି ଅଛନ୍ତି କର୍ମଚାରୀମାନେ ଆପଣଙ୍କର ଅସୁବିଧା ସବୁ କିଛି ବୁଝିଦେବେ ସବୁ କିଛି ସାହାଯ୍ୟ ଆପଣଙ୍କ କରିବେ ବୁଝିଲେ ହଁ ଏବେ ଯେଉଁ ଆପଣ ଯେଉଁ ମେଡ଼ିସିନ୍ ଖାଉଛନ୍ତି ସେ ମେଡ଼ିସିନ୍ ବି ଆଣିବେ ବୁଝିଲେ ସାଙ୍ଗରେ ବୁଝିଲେ ଦେଖାଇବା ପାଇଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଶୁଣନ୍ତୁ ଆଜ୍ଞା ଆପଣ ଯେଉଁ ଯଦି ଦେହପା ଅସୁସ୍ଥ ହେଉଛି ଆପଣ ନିହାତି କୌଣସି ଡକ୍ଟରଙ୍କ ପରାମର୍ଶରେ ମେଡ଼ିସିନ୍ ଗ୍ରହଣ କରନ୍ତୁ ଏମତି ମେଡ଼ିସିନ୍ ଗାଁ ଗହଳିରେ ମେଡ଼ିସିନ୍ ଷ୍ଟୋର୍ କରି ରହିଯାଇଛନ୍ତି ତାଙ୍କ କତିରୁ ସାଧାରଣ ଆମେ ଯେଉଁ ମେଡ଼ିସିନ୍ ଖାଉଛେ ସେ ଆମକୁ କରି ଅରିଜିନାଲ୍ ମେଡ଼ିସିନ୍ ଦେଉଛନ୍ତି କି କେଉଁ ମେଡ଼ିସିନ୍ ଦେଉଛନ୍ତି ସେଇଟା ଆମେ ଜାଣିନେ ନା ଆମେ ନିହାତି ଡକ୍ଟରଙ୍କ ପରାମର୍ଶ କ୍ରମେ ଯେଉଁ ମେଡ଼ିସିନ୍ ଆମକୁ ରେଫର୍ କରିବେ ସେହି ମେଡ଼ିସିନ୍ ଖାଇବା ବୁଝିପାରୁଛନ୍ତି ହଁ ହଁ ଆଜ୍ଞା ଆଜ୍ଞା ହଁ ଆପଣଙ୍କୁ ଆସି ଟେଷ୍ଟ୍ କରିବାକୁ ପଡ଼ିବ ବୁଝିଲେ ଆପଣ ହଁ ବ୍ଲଡ୍ ଟେଷ୍ଟ୍ କରିବାକୁ ପଡ଼ିବ ଆପଣଙ୍କୁ ନିହାତି ଆପଣ ଗୋଟେ କାମ କରିବେ ନିହାତି କିଛି ରହିବା ପାଇଁ କିଛି ସୁବିଧା ହେଇକି ଆସିଥିବେ ବୁଝିଲେ ଯଦି କିଛି ଅସୁବିଧା ହେଲା ଆପଣ ଏଇଠି ରହିବା ସୁବିଧା ବି ଅଛି ବୁଝିଲେ କଲେଜ୍ ମେଡ଼ିକାଲ୍ ତରଫରୁ ଆପଣଙ୍କୁ ସବୁ ଖାଇବା ପିଇବା ସବୁ କିଛି ଫ୍ରି ରହିବା ଫ୍ରି ଖାଇବା ଫ୍ରି ଖାଇବା ସବୁ କିଛି ଫ୍ରି ମେଡ଼ିସିନ୍ ବି ଫ୍ରି ଆପଣ ଆସନ୍ତୁ ଆଉ ହଉ ଆସନ୍ତୁ ଆପଣଙ୍କ ସହିତ ଆଉ କିଛି ଅସୁବିଧା ନାହିଁ ଆଉ ଆସିଲେ କଲ୍ କରିବେ ବୁଝିଲେ ହଉ ହଉ ହଉ ହଉ ଆଜ୍ଞା ରଖୁଛି ଆଜ୍ଞା